ପର୍ଯ୍ୟଟକ ମାନଙ୍କ ପାଇଁ ରହିବା ସୁବିଧା ଆଖପାଖରେ ଥିବା ଘର ବିଷୟରେ ବହୁତ କିଛି ଲଜ୍ ଥାଏ ହୋଟେଲ୍ ଥାଏ ହୋମ୍ଷ୍ଟେ ଥାଏ ଖାଦ୍ୟ ଖାଦ୍ୟ ଦିଆଯାଏ ଆଉ ଫ୍ରି ୱାଇଫାଇ୍ ମଧ୍ୟ ଥାଏ ଯେମିତିକି ରାଜ ହୋଟେଲ୍ ଜୟପୁରର ଏସ୍ ଆର୍ ମହଲ ଏଟ୍ସେଟ୍ରା ସବୁ ଜାଗାରେ ଲଜ୍ ସେଇ ଜାଗାରେ ହୋଟେଲ୍ ସେଇ ଜାଗାରେ ଖାଦ୍ୟ ଏସବୁ ଦିଆଯାଏ ଆଉ ଫ୍ରି ୱାଇଫାଇ ଏଇଥିପାଇଁ ଦିଆଯାଏ ଯେହେତୁ ପର୍ଯ୍ୟଟକମାନେ ପ୍ରାୟ ବାହାରୁ ଆସନ୍ତେ ଆଉ ସେଇ ଲୋକଙ୍କର ନେଟୱାର୍କ୍ ଇସ୍ୟୁ ବହୁତ ଥାଏ ଏଇଥିପାଇଁ ୱାଇଫାଇ ଦିଆଯାଏ ଆଉ ସେଇ ୱାଇଫାଇ ଯୋଗୁଁ ଲୋକମାନଙ୍କ ନେଟୱାର୍କ ପ୍ରୋବ୍ଲେମ୍ ହୁଏନି ଆଉ ରହିଲା ଲଜ୍ ଲଜ୍ ଭଲ ଥାଏ ଲଜ୍ ଦେଖିକି ରହିବେ ଭଲ ହୋଟେଲ୍ ଭଲ ଲଜ୍ ଖାଇବା କେମିତି ଅଛି ତାର ରେଣ୍ଟ୍ କେମିତି ଅଛି ଏସବୁ ଦେଖିଲା ବାଦ ଯାଇକି ତମେ ରହିବ ଏହା ହେଉଛି ପର୍ଯ୍ୟଟକମାନ ପାଇଁ ଆବଶ୍ୟକ ସୁବିଧା ଆଉ ରହିଲା ଖାଦ୍ୟ ସବୁବେଳେ ଦେଖିକି ଖାଇବ ଦେଖିକି ରହିବ କାହିଁକି ଖାଇବାହେଉଛି ସବୁଠାରୁ ବଡ଼ ଜିନିଷ ସବୁବେଳେ ଦେଖିକି ଖାଇବ ଭଲ ଖାଇବ ହାଇଜେନିକ୍ ଖାଇବ ତାହା ହେଉଛି ଭଲ